ଆମର ପରିବାର କହିଲେ ଛଅଜଣ ସଦସ୍ୟ ବାପା ବୋଉ ଭାଇ ମୁଁ ଭାଉଜ ଏବଂ ମୋର ଭାଇର ଜଣେ ପୁଅ ବାପା ଚାଷ କରନ୍ତି ଏବଂ ମୁଁ ପାଠ ପଢ଼େ ବାପା ସକାଳେ ବିଲକୁ ଯାନ୍ତି ବେଳେବେଳେ ବାପାଙ୍କ ପାଇଁ ମୁଁ ବିଲକୁ ଖାଇବା ନେଇକି ଯାଏ ଆହୁରି ମଧ୍ୟ ତାଙ୍କୁ ବିଲରେ କିଛି କାମରେ ସାହାଯ୍ୟ କରେ ତାଙ୍କ ଗୋଡ଼ ରାତିରେ ମୁଁ ମଧ୍ୟ ଘସିଦିଏ ଏଇଭଳି ଅନେକ ଗୁଡ଼ିଏ କାର୍ଯ୍ୟ ମୁଁ କରିଥାଏ ବର୍ଷାଦିନେ ପ୍ରାୟତଃ ବହୁତ କାମ ରହିଯାଇଥାଏ ବାପାଙ୍କୁ ମୋର ନିହାତି ଜରୁରୀ ଦରକାର ପଡ଼େ ସେଇ ସେହି ସମୟରେ ମୁଁ ବାପାଙ୍କୁ ବହୁତ ହେଲ୍ପ କରିଥାଏ ଏବଂ ଭାଇ ମଧ୍ୟ ସେହି ସମୟରେ ବାପାଙ୍କୁ ବହୁତ ହେଲ୍ପ କରିଥାଏ ଆଉ ବୋଉ ଘରେ ରୋଷେଇ କରେ ବୋଉକୁ ଘରେ ରୋଷେଇ କାର୍ଯ୍ୟରେ ଭାଉଜ ସାହାଯ୍ୟ କରନ୍ତି ଏବଂ ଏହିଭଳି ଭାବରେ ଆମର ପରିବାରଟି ଛୋଟ ପରିବାରଟି ଚଳିଯାଏ ଆଉ ଭାଇଙ୍କର ଯେଉଁ ଗୋଟିଏ ମାତ୍ର ପୁଅ ରହିଲା ସିଏ ବହୁତ ଚଗଲା ହୋଇଥାଏ ଯେହେତୁ ସେ ଛୋଟ ପିଲାଟି ମାତ୍ର ତିନିବର୍ଷର ବହୁତ ଚଗଲା ହୁଏ ତେଣୁକରି ତାରିପଛରେ ସବୁବେଳେ ଜଣେ ରହିବା ନିହାତି ଆବଶ୍ୟକ ନହେଲେ ସିଏ କୌଣସି ମୁହୂର୍ତ୍ତରେ କିଛି ବି ମଧ୍ୟ କରିଦେଇପାରେ ସବୁଦିନ ଏମିତି ଅନେକ ଗୁଡ଼ିଏ ଜିନିଷ ଭଙ୍ଗା ଫୋପଡ଼ା ଫିଙ୍ଗା ଏମିତି ଅନେକ ଗୁଡ଼ିଏ ଜିନିଷ କରିଥାଏ ତେଣୁକରି ତା ଉପରେ ନଜର ରଖିବାକୁ ପଡ଼ିଥାଏ ବାପାଙ୍କୁ କାମରେ ସାହାଯ୍ୟ କରିବା ଛଡ଼ା ମୁଁ ମଧ୍ୟ ମୋର ନିଜର ପାଠ ପଢ଼ାପଢ଼ି କରିଥାଏ ମୋ'ର ଏବେ ପ୍ଲସ୍ ଥ୍ରୀ ଜଷ୍ଟ୍ ସରିଛି ଏଇଭଳି ଭାଈ ମଧ୍ୟ ପ୍ଲାଣ୍ଟ୍ରେ କାମ କରନ୍ତି ତାଙ୍କର ଯେତେବେଳେ ଛୁଟି ଥାଏ ସେହି ସମୟରେ ସେ ଘରକୁ ଆସନ୍ତି ଏବଂ ବାପାଙ୍କୁ ମଧ୍ୟ ତାଙ୍କର କାମରେ ସାହାଯ୍ୟ କରିଥାନ୍ତି ଏହିଭଳି ଭାବରେ ଆମର ପରିବାରଟି ସୁଖରେ ଚଳିଯାଇଥାଏ ତା'ପରେ ଆମର ଚାଷକାର୍ଯ୍ୟ ଛଡ଼ା ଆହୁରି ମଧ୍ୟ ଗୋଟିଏ ଗାଡ଼ି ଅଛି ସେ ଗାଡ଼ିଟିକୁ ବୁଝାବୁଝି କରିବାକୁ ପଡ଼ି ଥାଏ କେଉଁ ଦିନ ଗାଡ଼ି ଲୋଡ଼ ହେଲା କି ନହେଲା ଏଇସବୁ ଜିନିଷ ମଧ୍ୟ ତଦାରଖ କରିବାକୁ ପଡ଼ିଥାଏ ଡ୍ରାଇଭର ପାଇଁ ଖାଇବାକୁ ନେବା ଖାଇବା ଆଣିବା ଏଇଭଳି ଅନେକ ଗୁଡ଼ିଏ କାର୍ଯ୍ୟ କରିବାକୁ ପଡ଼ିଥାଏ ତା'ପରେ ଆମର ଘରର ବିଭିନ୍ନ ପ୍ରକାର ଯେଉଁ ଜିନିଷ ଦରକାର ଗ୍ୟାସ ଆଜି ସାରିଯାଇଛି ଗ୍ୟାସ ଆସିବ କି ନହେଲେ ଘରର ସାମଗ୍ରୀ ସରିଯାଇଛି ମାସିକିଆ ମାର୍କେଟିଙ୍ଗ୍ ହେବ ଏହିସବୁ ଗୁଡ଼ିକ ବାପା ବୁଝାବୁଝି କରନ୍ତି ଆଉ ବେଳେବେଳ ମଧ୍ୟ ଭାଇ ବୁଝାବୁଝି କରିଥାଏ ଆମର ମାସ ଶେଷରେ ଇଲେକ୍ଟ୍ରି ବିଲ୍ ଦିଆଯାଇଥାଏ ଏହିସବୁ ପେମେଣ୍ଟ ମଧ୍ୟ ଭାଇ କରିଥାଏ ମୁଁ ଘରେ ଅନେକ ଲୋକଙ୍କୁ ତାଙ୍କର କାମରେ କେବଳ ସାହାଯ୍ୟ କରିଥାଏ